ଆଜିକାଲି ପ୍ରାୟ ଆମ ଭାରତର ସମସ୍ତ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ହେଉଛି ଲୋକମାନେ ବ୍ୟାଙ୍କିଙ୍ଗ ଦାରା ନିଜ ନିଜର ଟଙ୍କାକୁ ସୁରକ୍ଷା ଦେଇ ରଖିଥାନ୍ତି ଏବଂ ସେମାନେ ଦରକାର ସମୟରେ ନିଜର ଟଙ୍କାକୁ ସେଠାରୁ କାଢ଼ି ମଧ୍ୟ ବ୍ୟବହାର କରିପାରନ୍ତି ଆମ ଅଞ୍ଚଳରେ ସବୁଥିବା ବ୍ୟାଙ୍କ ଗୁଡ଼ିକ ପ୍ରାୟ ଇଂରାଜୀ ଭାଷାରେ ବ୍ୟାଙ୍କିଂ ଦସ୍ତାବିଜ ରହିଥାଏ କିନ୍ତୁ ଏହାଦ୍ୱାରା ଆମ ସାଧାରଣ ଲୋକମାନେ ଖୁବ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି କାରଣ ସେମାନେ ଓଡ଼ିଆ ଭାଷା ଛଡ଼ା ଇଂରାଜୀ ଭାଷାକୁ ଆଦୌଁ ଜାଣିନଥାନ୍ତି ସେଥିପାଇଁ ସେମାନେ ଇଂରାଜୀ ଭାଷାର ଦସ୍ତାବିଜ ଦେଖିଲେ ସେମାନେ କିଛି ଜାଣିପାରନ୍ତି ନାହିଁ ଏବଂ ସେଠାରେ ଥିବା ବିଭିନ୍ନ ଲୋକଙ୍କୁ ସାହାଯ୍ୟ ମାଗିଥାନ୍ତି କିଛି ଖଳ ପ୍ରକୃତିର ଲୋକମାନେ ସେମାନଙ୍କ ସଳ ସରଳତାର ଫାଇଦା ଉଠାଇ ସେମାନଙ୍କୁ ମୋକମାନେ ତାଙ୍କ କଷ୍ଟ ଅର୍ଜିତ ସମ୍ପତ୍ତିକୁ ମଧ୍ୟ ନେଇଯାଆନ୍ତି ସେଥିପାଇଁ ଆମ ଆଞ୍ଚଳିକ ଭାଷାରେ ଯଦି ବ୍ୟାଙ୍କିଙ୍ଗ ଦସ୍ତାବିଜ ଉପଲବ୍ଧ ହେବ ବା ଓଡ଼ିଆ ଭାଷାରେ ହେବ ତେବେ ଆମ ସାଧାରଣ ଲୋକମାନେ ମଧ୍ୟ ଜାଣିପାରିବେ ଯେ ସେ ଦସ୍ତାବିଜ କ'ଣ ଲେଖା ହେଇଛି ଏବଂ ସେମାନେ ନିଜେ ନିଜେ ମଧ୍ୟ ସେ ଦସ୍ତାବିଜ ଗୁଡ଼ିକ ପୂରଣ କରିପାରିବେ ଏବଂ ବ୍ୟାଙ୍କିଙ୍ଗର ସୁବିଧା ନେଇପାରିବେ